ମୁଁ ଜଣେ ଚାଷୀ ମୋର ପଚିଶ ଏକର ଜମି ଅଛି ମୁଁ ମୋର ପଚିଶ ଆକାର ଜମିରେ ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବା ଚାଷ କରେ ଯଥା ଆମ୍ବ ଲିଚୁ ପିଜୁଳି କମଳା ଲେମ୍ବୁ ସପୁରି କଦଳୀ ନଡ଼ିଆ ଏବଂ ଅମୃତଭଣ୍ଡା ସଜନା ପନିପରିବା ଭାବରେ ଆଳୁ ପିଆଜ କନ୍ଦମୂଳ ବାଇଗଣ ଟମାଟୋ ଲଙ୍କାମରିଚ କଖାରୁ ଲାଉ ଭେଣ୍ଡି ମଟର ଜହ୍ନି ଇତ୍ୟାଦି ଇତ୍ୟାଦି ମୁଁ ସବୁବେଳେ ଚେଷ୍ଟା କରେ ଉତ୍ତମ ବିହନ କିଣି କୌଣସି ପ୍ରକାର ରାସାୟନିକ ସାର ଏବଂ ରାସାୟନିକ କୀଟନାଶକର ବ୍ୟବହାର ନ କରି ଜୈବିକ ସାର ଏବଂ ଜୈବିକ କୀଟନାଶକ ପ୍ରୟୋଗ କରି ଉତ୍କୃଷ୍ଟ ଏବଂ ସୁସ୍ୱାଦୁ ଫଳ ପନିପରିବା ଅମଳ କରେ ଏବଂ ଏଗୁଡ଼ିକୁ ବ୍ୟବସାୟୀମାନଙ୍କ ଦ୍ୱାରା ନିଜ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ପଠାଇ ପାରୁଛି ଏବଂ ଆଜିର ପ୍ରଚାର ପ୍ରସାର ପାଇଁ ସୋସିଆଲ ମିଡ଼ିଆ ମାଧ୍ୟମରେ ମଧ୍ୟ ଜଣାଇପାରୁଛି